ଆମେ ଯେତେବେଲେ ଆମର୍ ଶୁଭ କାମ୍ ଆମେ ଆରମ୍ଭ୍ କର୍ସୁଁ ଆମେ ଯେତେ ଫାର୍ଷ୍ଟ୍ ଆମେ ଯେବେ ଘର୍ ବନେଇଥିଲୁ ସେ ଘର୍ ରେ ଆମେ ଫାର୍ଷ୍ଟ୍ ଶୁଭ୍ ଦିଆଯିସି ସେଟା ଶୁଭ୍ କାମ୍ ଆମେ ଧର୍ସୁଁ ସେ ବ୍ରାହ୍ମଣ ଡାକିକି ପୂଜା ପାଠ୍ କରିକି ଫାର୍ଷ୍ଟ୍ ଗୁଟେ ଇଟା ଆଣିକି ସେଥିରେ ବସା ହେସି ସେଥିରେ କଲା ପରେ ଆମର୍ ଶୁଭ କାମ୍ ଆରମ୍ଭ୍ ହେସି ତା'ର୍ପରେ ଆମର୍ ଯୋଉ ବିହା ହେଲା ପରେ ବିହା ଯୋଉ ଆମ ଘର୍ ବିହା ଯୋଉଟା କି ହେଲେ ଆମ ପାଖରେ ଗୁଟେ ମନ୍ଦିର୍ ଅଛି ଭଗଦେବ ବାଗୁରା ମନ୍ଦିର୍ ସେଠିକି ଯାଇକି ସେ ବର ପିଲା ଯାଇକି ସେଠିରେ ମୁଣ୍ଡିଆ ମାରିବ ମୁଣ୍ଡିଆ ମାରିକି ସେଠି ହେଲା ପରେ ସେ ବର ସେ ଯିବ ଆଉ ଆମ ଆମ ଗାଁ ର ଯେତେ ଲୋକ ଅଛନ୍ତି ମୁଁ ମଧ୍ୟ ସେଠିକି ଗଲେ ଶୁଭ କାମ୍ ରେ ଯେଉଁ କାମ୍ ଆରମ୍ଭ କଲାବେଳେ ଭଗଦେବ ବାଗୁରା କୁ ଯାଇକି ନିମନ୍ତ୍ରଣ କରୁ ସେଠିକି ଆମେ ମୁଣ୍ଡିଆ ମାରିକି ବାହାରିବୁ ଯେଉଁ ଜାଗାକୁ ଗଲେ ଯିବୁ ଏମିତି ଆମେ ବହୁତ୍ ଗୁଡ଼ାଏ ଅଛି ଆମର ଶୁଭ କାମ ଏବେ ଯେମିତି ଆମ ଗଣେଶ ପୂଜା ଆମ ଘରେ କରାଯାଏ ସେଥିରେ ବି ଆମେ ସେଠି ହେଲେ ଗୁଟେ ଶୁଭ କାମ ଆରମ୍ଭ ହେଲେ ଗୁଟେ କଲସ୍ ଯାତ୍ରା କରିବୁ ଫାର୍ଷ୍ଟ୍ ଶୁଭ କାମ ଆରମ୍ଭ କରିବୁ ସେଟା କଲସ୍ ଯାତ୍ରା କରିକି ବହୁତ୍ ଇ'ଟା କୀର୍ତ୍ତନ୍ ଫିର୍ତ୍ତନ୍ ଆଣିକି ଶୁଭ କାମ ଆରମ୍ଭ ହେବ ସେଟା ସେଟା ହେଲା ଗୁଟେ ବ୍ରାହ୍ମଣ ଆସିବ ତା'ପରେ ତା ପରଦିନ ପୂଜା ପାଠ ସବୁ ସରିକରି ସେଟା ହେଇକରି ଗୁଟେ ଆମ ଯୋଉ ଇ'ଟା ଅଛି ସେଟା ହେଇକରି ଗୁଟେ ପୂଜା ପାଠ୍ ହେଇକିରି ଗୁଟେ ଶୁଭ କାମ ବି ତା'ର୍ପରେ ଆମର୍ ଯେବେ ଘର୍ ଟା ବନେଇ ସାରିଲା ପରେ ଯେଉଁଟା ଆମର୍ ଘର୍ ସମା ବୋଲି ଅଛେ ସେଟା ପରେ ପୂଜା ପାଠ୍ ହେଇକରି ଲୋକ ଡ଼ାକିକରି ଭୋଜି ଭାତ ହେଇକରି ସେଟା ଗୁଟେ କରାଯାଏ